ଆଜିକାଲି ଲୋକମାନେ ମଡ଼ନ୍ ଡ୍ୟାନ୍ସ ବହୁତ ପସନ୍ଦ କରନ୍ତି ନୂଆ ନୂଆ ନୃତ୍ୟ ଶିଖି ଶିଖିଲେ ବାହାରେ ମଧ୍ୟ ଯାଇକି ନୃତ୍ୟ କରିବାକୁ ପସନ୍ଦ କରିଥାନ୍ତି ଓ ଆଜିକାଲି ଝିଅମାନେ ମଧ୍ୟ ରିଲ୍ସ ବନେଇଥାନ୍ତି ନୂଆ ନୂଆ ନାଚ ମଧ୍ୟ ଶିଖିଥାନ୍ତି ଓ ସ୍କୁଲ୍ରେ ନୂଆ ନୂଆ ନୃତ୍ୟ ହେଲେ ଡିଷ୍ଟ୍ରିକ୍ ଲେବେଲ୍ରେ ମଧ୍ୟ ଯାଇଥାନ୍ତି ଓ ଘରେ ପିଲାମାନଙ୍କୁ ମଧ୍ୟ ଶିଖେଇଥାନ୍ତି ଓ ଡ୍ୟାନ୍ସ ସ୍କୁଲ୍ ମଧ୍ୟ ଖୋଲନ୍ତି ଓ ବହୁତ ପଇସା ମଧ୍ୟ କମାଇଥାନ୍ତି ଯାହାକୁ କି ଲୋକମାନେ ଭଲ ପାଆନ୍ତି ଦେହ ଭଲ ରୁହେ ଆମକୁ ନୃତ୍ୟ କଲେ ବହୁତ ଖୁସି ଲାଗେ